ନୟାଗଡ଼ ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଏବଂ ଖଣିଜ ପଦାର୍ଥ ପାଇଁ ବହୁତ ପ୍ରସିଦ୍ଧ ଅଟେ ସେଥିରୁ ଆମର ଜିଲ୍ଲାରେ ନୟାଗଡ଼ ଜିଲ୍ଲାରେ ଖଣିଜ ପଦାର୍ଥ ପାଇଁ ବହୁତ ପାହାଡ଼ ଦେଖିବାକୁ ମିଳେ ସେଥିରେ ଚିପ୍ସ ମେଟାଲ ରାସ୍ତାଘାଟ କରିବାକୁ ମିଳେ ଏବଂ ଜଙ୍ଗଲ ବିଷୟରେ ନୟାଗଡ଼ ଜିଲ୍ଲା ଠାରୁ ଅଳ୍ପ ଦୂରରେ ଆମର କୋଟଗଡ଼ ପାହାଡ଼ ଅଛି ଏବଂ ପ୍ରଦୂଷଣ କ୍ଷେତ୍ରରେ ଜଳ ନିର୍ମାଣ ପାଇଁ ବହୁତ କିଛି ଦେଖିବାକୁ ମିଳେ ନିର୍ମାଣ ସଂଗବେଳ ପ୍ରଦୂଷଣ ପାଇଁ ଆମକୁ ବହୁତ ଉପକାର ମଧ୍ୟ କରେ ସେଥିରେ ଜଙ୍ଗଲର ବହୁତ ଖଣିଜ ପଦାର୍ଥ ମିଳେ ଏବଂ କିଛି ଫଳ ଆମଦାନୀ ହୁଏ ଜଙ୍ଗଲ ମଧ୍ୟରୁ ବେଲ ଆମ୍ବ ଅଅଁଳା ସେଥିରୁ କିଛି ମିଳେ ଏବଂ କେନ୍ଦୁ ମଧ୍ୟ ମିଳେ ସେଥିରେ ଆମେ ବହୁତ ଲାଭବାନ ହେଉ

ରାସ୍ତାଘାଟ କରିବାକୁ ମଧ୍ୟ ସୁବିଧାପାଉ ସେଥିପାଇଁ ଆମ ରଣପୁର ଭିତରେ ଜଳ ଜଙ୍ଗଲ ଏବଂ ଖଣିଜ ପଦାର୍ଥ ପାଇଁ ପ୍ରସିଦ୍ଧ ଅଟେ ସେଥିପାଇଁ ଆମେ ଧନ୍ୟ ମନେକରୁ